ମା' ମଙ୍ଗଳା ଲଣ୍ଡ୍ରି ଦୋକାନରୁ କହୁଥିଲେ କି କ'ଣ ମୋର କାମ ଥିଲା ତ ମୁଁ ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି କାହିଁକି ନା ମୋର କୁର୍ତି ଡ୍ରେସ୍ଟେ ମାନେ ଆଇରନ୍ ଦେବାର ଥିଲା ତ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ମୋର ତ ଚାରି ପାଞ୍ଚଟି ଅଛି ଆପଣ ସେଟା ଆଇରନ୍ ମାରିଦେବେ ହେଲେ ପଇସାପତ୍ର କେତେ ଦରକାର କାଣା ଯେ କହୁନ୍ ତା'ପରେ ସିନା ମୁଇଁ କହିବି ଆଉ ନାଇଁ ସଫା ବି ହେବ ହେଲେ ଭାଇ ତ ମାନେ ସଫା କଲେ ତ ମାନେ ଟିକିଏ ସାବୁନ ଲାଗିବ ଏତ୍କି ରେଟ୍ କ'ଣ ପାଇଁ ନେଉଛନ୍ତି ହେଲେ ଭାଇ ମାନେ ଆମର ତ ବାହାଘର ବି ହେବାର ଅଛି ନା ମାନେ ସେ ବାହାଘର ସମୟରେ ଆମର ଡ୍ରେସ୍ ହଁ ସଫା କରିବୁ ଆଉ ଆଇରନ୍ ଦେବା ପାଇଁ ଦେବୁନା ସେଥିପାଇଁ କିଛି କମ୍ ରେଟ୍ କଲେ ମାନେ ଆମେ ଦେଇପାରିବୁ ଆଉ ଯଦି ଆପଣ ଅଧିକା କହିପାରିବେ ଆମେ ଆଉ ଦେଇପାରିବୁ କି ହଁ ସେଥିପାଇଁ ତ ମୁଁ କହୁଥିଲି ଆଉ ଆପଣ ଯଦି ଆମେ ବହୁତ ଗୁଡ଼େ ଦେବୁନା କୁର୍ତି ଡ୍ରେସ୍ ସବୁ ଦେବୁ ଆଉ ଆପଣ ଯଦି କମାଇବେନି ତା'ହେଲେ ଆମେ କେମିତି କରିବୁ ନା ଆମେ କୋଡ଼ିଏ ହଲ ନେବୁ ଆଉ ତା'ହେଲେ ହଁ ଯେ କେତେ କ'ଣ ପଇସା ନେବେ କି ହଁ ସବୁ ଡ୍ରେସ୍ ଯିବ ହଁ ତା'ହେଲେ ଠିକ୍ ଅଛି ମୁଁ ତ ପଠାଇଦେବି ଡ୍ରେସ୍ ତା'ହେଲେ କାଲି ପଠାଇବି କି ଆଜି ପଠାଇବି ହଁ ତା'ହେଲେ ଭାଇ ମାନେ କେତେଟା ସମୟରେ ପଠାଇଦେବି ତା'ହେଲେ ଦୋକାନଟା କେତେବେଳେ ଖୋଲାଯିବ ତ ଦୁଇଟା ପରେ ହେଲେ ଭାଇ ଶୀଘ୍ର ନେଲେ ମାନେ ଶୀଘ୍ର ଜଲ୍ଦି କରିକି ମାନେ ଫେରାଇବେ କି ଆମର ବାହାଘର ଅଛି ନା ବାହାଘର ଅଛି ମାନେ ବାହାଘରରେ ପୁଣି ପିନ୍ଧିବେ ହଁ ତା'ହେଲେ ଠିକ୍ ଅଛି ତା'ହେଲେ କେତେ କ'ଣ ପଇସା ସେ ବିଷୟରେ ଆଜ୍ଞା ପନ୍ଦର ଟଙ୍କା ଦେବି ହେଲେ ଭାଇ ଆଜିକାଲି ତ ମାନେ ଶସ୍ତା ହୋଇଗଲାଣି ନା